ଓଡ଼ିଶାର କଳା ଓ ଶିଳ୍ପ ତ ଆଜିକାଲି ଯୁଗରେ ବହୁତ ଉନ୍ନତି କଲାଣି ଓଡ଼ିଶାର ସମସ୍ତେ ଜାଣିଲେଣି କଳାକୁ କଳା କ'ଣ କଳାପ୍ରେମୀ ହେଲେ ଆମେ କଳାକୁ ଉପରକୁ ଉଠାଇପାରିବା ସେ ଆଉ ଶିଳ୍ପ ପାଇଁ ତ ଲୋକ ଶିଳ୍ପ କ୍ଷେତ୍ରରେ ଲୋକ ବହୁତ ଟେକ୍ନୋଲୋଜିର ସାହାଯ୍ୟ ନେଉଛନ୍ତି ତଥାପି ମଧ୍ୟ ଓଡ଼ିଶାର ଆମର କଳା ଓ ସଂସ୍କୃତିକୁ ଆଗକୁ ନେବାକୁ ହେଲେ ସମସ୍ତେ କଳାପ୍ରେମୀ ହେବା ଦରକାର ଆଉ ରାଜ୍ୟ ସମର୍ଥନ ମଧ୍ୟ ଆମକୁ ଦରକାର ଓ ଶିଳ୍ପ କ୍ଷେତ୍ରକୁ ତା'ମାନେ ବିଭିନ୍ନ ସହରରେ ବିଭିନ୍ନ ରାଜ୍ୟ ରାଜ୍ୟ ବାହାରେ ଆମେ ଆମ ଶିଳ୍ପକୁ ଲୋକଙ୍କୁ ଜାଣିବାକୁ ପଡ଼ିବ ଲୋକଙ୍କୁ ଜଣାଇବାକୁ ପଡ଼ିବ ଆମର ଓଡ଼ିଶାର କାରୁକାର୍ଯ୍ୟ ଓ କଳା ଶିଳ୍ପ ସମସ୍ତ ଆଗରେ ଜଣାଇବାକୁ ପଡ଼ିବ ତା'ପରେ ସେ ତା'ହେଲେ ଆମର କଳା ଓ ଶିଳ୍ପ ଉନ୍ନତି କରିପାରିବ